ହଁ ନମସ୍କାର ହଁ ହଁ ସାର୍ କୁହନ୍ତୁ ଅଁ ହଁ ସାର୍ ଏଇଟା ଆମର ସପ୍ତାହକୁ ମାତ୍ର ଦୁଇ ଦିନ ହେଉଛି ଆଜ୍ଞା ଗୋଟେ ହେଉଛି ଗୋଟେ ବୁଧବାର ଦିନ ହେଉଛି ଆଉ ଗୋଟେ ଶନିବାର ଦିନ ଗୋଟେ ହେଉଛି ହଁ ଆମର ବାପା ମାଆଙ୍କର ଭୋଟ୍ ପରିଚୟ ପତ୍ର ଆଣିବେ ଫଟୋ ଦୁଇଟା ଆଣିବେ ତା'ପରେ ତାଙ୍କର ଯଦି ଆମର ଭର୍ତ୍ତା କାର୍ଡ଼ କ'ଣ ଥିବ ବୋଲେ ତାଙ୍କୁ ଧରିକି ଆସିବେ ଆହୁରି ଆପଣଙ୍କୁ ଗୋଟେ ଫର୍ମ୍ ଦିଆହେବ ସେ ସେ ଫର୍ମ୍ଟା ଫିଲ୍ଅପ୍ କରିକି ଦେବେ ଆଉ ଅହୁରୀ

ହଁ ବାପା ମାଆଙ୍କୁ ନେଇକି ଆସିବାକୁ ପଡ଼ିବ ତାଙ୍କର ହାତ ଟିପା ନିୟମ ନିଆ ହେବ ତା'ପରେ ତାଙ୍କର ଆଖି ନିଆ ହେବ ତା'ପରେ ଆଙ୍ଗୁଠି ଛପା ନିଆ ହେବ ତା'ପରେ ଆଧାର କାର୍ଡ଼ ତିଆରି ହେବ ଆଉ ଗୋଟେ ଆଧାର କାର୍ଡ଼ ପାଇଁ ଶହେ ଟଙ୍କା ଲାଗିବ ଏତେ ଟଙ୍କା କ'ଣ ହେଲେ ଆମର ଯେଉଁ ଅଫିସର୍ ଆସୁ ନାହାନ୍ତି କି ସେଇଟା ଆମର ତାଙ୍କର ଯିବା ଯୋ ତେଲ ପାଣି ଖର୍ଚ୍ଚ ହେଇକି ମାନେ ଇଏ କରୁଛନ୍ତି ସେଥିପାଇଁ ସିଏ ଶହେ ଟଙ୍କା ନେଉଛନ୍ତି ଆଉ ହେଲା ସିଏ ଏତେ ଦୂରରୁ ଆସୁଛନ୍ତି ତା'ପରେ ଅଲଗା ଟାଇମ୍ ରେ ଗୋଟେ କରୁଛନ୍ତି ସିଏ ପ୍ରାଇଭେଟ୍ ଭଳିଆ ସେଥିପାଇଁ ସେ ଶହେ ଟଙ୍କା ନେଉଛନ୍ତି ଆଉ ଆଉ ଆପଣଙ୍କର ଦୁଇଜଣ ଦୁଇଶହ ଟଙ୍କା ଲାଗିବ ଆହୁରି ଆମର ପୂରା ଦୁଇ ଘଣ୍ଟା ଉପରଓଳି ଖାଲି ଖୋଲା ହେଉଛି ତିନିଟା ପରେ ଏକା ଏଇ ତିନିଟା ପରେ ଏକା ଖୋଲା ହେବ ଆଉ ସେଥିପାଇଁ ଆପଣ ଯଦି ଆସିବେ ତିନିଟା ପ ତିନିଟା ପରେ ଏକା ବାପା ମାଆଙ୍କୁ ଦୁଇଜଣ ଯାକ ନେଇକି ଆସିବେ ତାଙ୍କର ଡକ୍ୟୁମେଣ୍ଟ୍ ଭୋଟ୍ ପରିଚୟ ପତ୍ର ଫଟୋ ଦୁଇଟା ଅହୁରୀ ଯଦି ଆମର କ'ଣ ଆହୁରି ତାଙ୍କର ଯଦି ଆମର ପ୍ରମାଣ ଯଦି କ'ଣ ଭତ୍ତା କାର୍ଡ଼କୁ କ'ଣ ଯଦି ଏମିତି ଥିବ ବୋଇଲେ ନେଇକି ଆସିବେ ଆଉ ଆପଣଙ୍କୁ ଗୋଟେ ଫର୍ମ୍ ଦିଆଯିବ ସେ ଫର୍ମ୍ଟା ଫିଲ୍ଅପ୍ କରିବେ ବାପା ମାଆଙ୍କର ସାଇନ୍ ଲାଗିବ ଆହୁରି ଆପଣଙ୍କୁ ଗୋଟେ ଫର୍ମ୍ ଦିଆଯିବ ସେଇ ଫର୍ମ୍ଟା ସରପଞ୍ଚ ପାଖକୁ ନେବେ ସେଟା ସରପଞ୍ଚରା ଫିଲ୍ଅପ୍ କରିକି ସାଇନ୍ କରିକି ଦେବେ ତା'ପରେ ହୋଇପାରିବ ସେଥିପାଇଁ ଆ ଆପଣ ଆଗ ଆସନ୍ତୁ ସେ ଫର୍ମ୍ଟା ନେଇକି ଯିବେ ସେଇଟା ସରପଞ୍ଚକୁ ସାଇନ୍ କରିକି ଧରିକି ଆସିବେ ତା'ପରେ ବାପା ମାଆଙ୍କୁ ଧରିକି ଆସିଲେ କରିଦେବା ଆଉ ହଁ ଆଉ ବୁଧବାର ଦିନ ଆସିବେ ନଚେତ୍ ଶନିବାର ଦିନ ଆସିବେ ତିନିଟା ପରେ ହେଲା ହଁ ଆହୁରି ମନେ ପକେଇକି ସେ ଡକ୍ୟୁମେଣ୍ଟ୍ ଗୁଡ଼ାକ ଧରିକିରି ଆସିବେ ଆଉ ହଁ ହଁ ହଁ ହଁ